ବିବାହରେ କନ୍ୟାମାନଙ୍କୁ ବିଭିନ୍ନ ପ୍ରକାରର ଉପହାର ଦିଅନ୍ତି ଯେମିତିକି ସୁନାର ଗହଣା ମଥାର କଙ୍କଣ ଏବଂ ତାଙ୍କେ ଯେଉଁ ରେଡ଼ି ହେବେ ସେହି ଜିନିଷ ସବୁ ଆଉ ଯୌତ ଯୌତୁକ ମଧ୍ୟ ଦିଆଯାଉଛି ଯେମିତିକି ଘରୋଇ ସାମଗ୍ରୀ ଯଥା ଫ୍ରିଜ୍ ଟି ଭି ଡ୍ରେସିଂ ଟେବୁଲ ଖଟ ଇତ୍ୟାଦି ବିବାହରେ ଦେଖିବାକୁ ଗଲେ ଯାହା ଘରେ ବହୁ ପରିମାଣର ପଇସା ଥିବ ସେହି ଘରର ଲୋକ ଯୌତୁକ ମାଧ୍ୟମରେ ବିଭିନ୍ନ ପ୍ରକାରର ଗାଡ଼ି ମଧ୍ୟ ଉପହାରରେ ଦିଅନ୍ତି ଯେମିତିକି ଗୋଟିଏ ଆଭରେଜ ଘର ଏମିତି ମିଡ଼ିଲ କ୍ଲାସ୍ ଘର ଲୋକ ଦେଖିବାକୁ ଗଲେ ବାଇକ ଯୌତୁକ ଦେଉଛନ୍ତି ଆଉ ଟିକେ ଥିବାବାଲା ଆଇ ମିନ୍ ରିଚ୍ ପରସନ୍ ତାଙ୍କେ ଫୋର୍ ହ୍ୱଇଲର ସିକ୍ସ ହ୍ୱଇଲର ମଧ୍ୟ ଯୌତୁକ ଭାବରେ ଦେଉଛନ୍ତି